ହଁ ହ୍ୟାଲୋ

ହଁ ହଁ ମୁଁ କୋଣାର୍କରୁ କହୁଛି କ'ଣ ପାଇଁ ଫୋନ୍ କରିଥିଲେ କି ମୁଁ ଜାଣିଲି ଜାଣିଲି

ହଁ ଆମର ତ ସବୁବେଳେ ସବୁ ଜିନିଷ ଆମର ବହୁତ ବ୍ରାଣ୍ଡେଡ୍ ଜିନିଷ ତୁମେ ତ ସବୁବେଳେ ନିଅ ତୁମେ ତ ଜାଣିଛ ଆମ ଦୋକାନ କଥା ଆଉ ଆଉ ଆମକୁ ତୁମକୁ ତୁମେ କ'ଣ ପୁରୁଣା ଲୋକ ଯେ ନୂଆ ଲୋକ ଯେ ତୁମକୁ ଆମ ଆମ ବିଷୟରେ କହିବୁ କିନ୍ତୁ ଏଥର ବହୁତ ଭଲ ଭଲ ଜିନିଷ ଆସିଛି ଅଫର୍ ବି ଅଛି ଗଜଲକ୍ଷ୍ମୀ ପାଇଁ ଭଲ ଭଲ ଅଫର୍ ଆସିଛି କ'ଣ କ'ଣ ନେବ କହିଦିଅନ୍ତୁ ମୁଁ ସେହି ଅନୁସାରେ ତୁମକୁ କହିଦେବି

ଏଇଟା ଭଲ ରେଟ୍ର ଅଛି ଆସନ୍ତୁ କେତେ ହଁ ଅଛି ଅଛି ସବୁ ସେଇଟା ବି ସବୁ ନୂଆ ମାଲ୍ ଆମର ଆସିଛି

ହଁ ସେଗୁଡ଼ା ତ ସବୁ ଆମର ଏବେ ସବୁ ନୂଆ ଲାଗିଛି ପହରଦିନ ତ ଜଷ୍ଟ୍ ଆମର ଅନ୍ଲୋଡ଼୍ ହୋଇଛି ଜିନିଷ ମାନେ ଆସିଛି ତୁମେ ଆସିକି ଦେଖ ତୁମେ ଦେଖ ପସନ୍ଦ କରିକି ତୁମେ ନେବ ସବୁ ପ୍ରକାର ମାନେ କମ୍ପାନୀର ଅଛି ଆମ ପାଖରେ ତୁମକୁ ଯେଉଁଟା ଠିକ୍ ଲାଗିବ

ହଁ ତୁମେ ତୁମ ବଜେଟ୍ ଅନୁଯାୟୀ ଆମ ପାଖରେ ସବୁ ପ୍ରକାର ଲୁଗାପଟା ଅଛି ତୁମେ ମାନେ ତୁମକୁ ସୁହାଇଲା ଭଳିଆ ଆମ ପାଖରେ ଅଛି କପଡ଼ା ଅଛି ତୁମେ ତୁମର ଦେଖ ତୁମ ବଜେଟ୍କୁ ଯେମିତି ଠିକ୍ ହେବ ତୁମ କୁ ଠିକ୍ ହୋଇପାରିବ ଆମ ପାଖରେ ଅଛି ତୁମେ ଆସ ଦେଖ ଆଗେ ରେଟ୍ ଆଉ କ'ଣ ଫୋନ୍ରେ ଆଉ କ'ଣ କହିବି ଆଗେ ଆସନ୍ତୁ ଆସିକି ଦେଖନ୍ତୁ ଆଉ

ହଁ ହଁ ଠିକ୍ ଅଛି ସେଇଟା କହିବାକୁ ପଡ଼ିବନି ଆପଣ ଏତେ ଜିନିଷ ନେବେ ଯେହେତୁ ଆଉ ଆମେ ଆପଣଙ୍କ ରେଟ୍ରୁ ଜମା କାଟିବୁନି କାଟିବୁ ନିଶ୍ଚିନ୍ତ ଆଉ ଭଲ ଜିନିଷ ତ ଆମେ ତ ବାକି କମ୍ପ୍ରମାଇଜ୍ ଆମେ ତ ଲୋକମାନଙ୍କର ମାନେ ଲୋକମାନଙ୍କର ଯେଉଁ ଚାହିଦାଟା ମାନେ ଦେଖୁ ସେ ଯେମିତି ଅଧିକ ଦିନ ବ୍ୟବହାର କରିପାରିବେ ଆମେ ତା'ଉପରେ ବେଶୀ ଧ୍ୟାନ ଦେଉ ପଇସା ଆମର ସେତେ ଅଧିକ ନେବାର ଆମର ବେଶୀ ଇଏ ନାହିଁ ଲୋକ ଯେମିତି ଆମର ସେବା ନେଇକି ଉପକୃତ ଅଧିକ ହୁଅନ୍ତୁ ଆମର ତ ସେଇଟା ଅଧିକା ଆଉ ହଉ ଆଉ ତା'ହେଲେ ଠିକ୍ ଅଛି ହଉ ହଉ ଠିକ୍ ଅଛି ତା'ହେଲେ ଆପଣ ଆସନ୍ତୁ ଫୋନ୍ରେ କ'ଣ କଥା ହେବା ଆପଣ ଆସନ୍ତୁ ସମ୍ନାସାମ୍ନି କଥା ହେବା ହଉ ହଉ ରଖୁଛି